ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଭଲ ଆଗ ଅପେକ୍ଷା ତ ଏବେ ବହୁତ ଭଲ ଡକ୍ଟରମାନଙ୍କ ସବୁ ସୁବିଧା କ୍ଲିନିକ୍ ମନେ ସଫା ସୁତରା ଆଉ ଗଛପତ୍ର ଇତ୍ୟାଦି ସବୁ ଲଗେଇକି କ୍ଲିନିକ ସଫା ସୁନ୍ଦର ପରିବେଶ ପରିଚ୍ଛନ୍ନତା ଆଉ ଲମ୍ବା ଧାଡ଼ି ଆଗ ଭଳିଆ ନାହିଁ ଡକ୍ଟରମାନଙ୍କ ବହୁତ ଫେସିଲିଟି ଯୋଗୁଁ ସବୁପ୍ରକାର ସୁବିଧା ଆଉ ନର୍ସମାନେ ବି ଭଲ ବ୍ୟବହାର କରନ୍ତି କ'ଣ ଉନ୍ନତି ହେବା ଦରକାର ଉନ୍ନତି ହେବାର କାରଣ ଇଏ ବୋଲେ ଯେଉଁ ସ୍ପେଶାଲ କି ବଲେ ବହୁତ କେତେଟା ବଡ଼ି ସ୍ପେଶାଲ ପାଇଁ ତୋର ବାହାର ଯିବା ଯେଉଁଟା ପଡ଼ୁଛି ନା ଯେଉଁଟା ଆମ ଏରିଆରେ ଯଦି ସୁବିଧା ହେଲା ବହୁତ ଭଲ ହେଇଥାନ୍ତା